ଦଶ ଏଗାର ଦୁଇହଜାର ତିନି ପାଞ୍ଚ ବାର ଦୁଇହଜାର ପାଞ୍ଚ ସାତେ ବାର ଦୁଇହଜାର ଆଠ ତିରିଶି ଚାରି ଦୁଇହଜାର ନଅ ଏକେ ଦୁଇ ଦୁଇହଜାର ବାର